ମୁଁ ବିଶେଷ କରି ଚାଷ ଜମିରେ ଦୁଇ ତିନି ଘଣ୍ଟା ସମୟ ଅତିବାହିତ କରେ ଜଳ ମଡ଼େଇବା ଘାସ ବାଛିବା ମାଟି ଖସେଇବା ଇତ୍ୟାଦି କାମ ଦୁଇ ତିନି ଘଣ୍ଟା ମୁଁ କରିଥାଏ ତେଣୁ ନିଜର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖେ ଏଇ ଚାଷ ମୋତେ ବହୁତ ପ୍ରଭାବିତ କରିଛି ତେଣୁ ଦୁଇ ତିନି ଘଣ୍ଟା ଚାଷ ଜମିରେ ବାଡ଼ିରେ ସମୟ ଅତିବାହିତ କଲେ ନିଜର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ଏବଂ ନିଜକୁ ବି ସୁସ୍ଥ ଅନୁଭବ ହୁଏ ଏବଂ ମନରେ ମଧ୍ୟ ଚାଷ ଦେଖି ଆନନ୍ଦିତ ହୁଏ ତେଣୁ ମୁଁ ନିଜକୁ ବହୁତ ସନ୍ତୋଷ ଲାଭ କରିଥାଏ ଏବଂ ନିଜ ଉତ୍ପାଦିତ ପନିପରିବା ହେଉ କି ଅନ୍ୟାନ୍ୟ ଶସ୍ୟ ଜାତୀୟ ଦ୍ରବ୍ୟ ହେଉ ଘର ଖର୍ଚ୍ଚ ପାଇଁ ମଧ୍ୟ ମୋର କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ ଏବଂ ଘର ଖର୍ଚ୍ଚ ବାଦ୍ ଅବଶିଷ୍ଟ ଉତ୍ପାଦିତ ସାମଗ୍ରୀକୁ ମୁଁ ବିକ୍ରି କରି ଦୁଇ ପଇସା ରୋଜଗାର ମଧ୍ୟ କରିପାରେ